ସକାଳେ ଦାଶଟା ରୁ ବାରଟା ଆଉ ଉପରବେଳା ଚାରିଟା ରୁ ଛଅଟା ହଁ ଆପଣ ଆମ ସବୁ ସୁବିଧା ଅଛି ଆମର ମେଡ଼ିକାଲ୍ରେ

ହବ ହବ ହଜାର ଦୁଇହଜାର ହବ ହଁ ସେମିତିଆ ହଁ ଅଛି ଅଛି ନା ଅଛି ହଁ ହଁ ବହୁତ ମେଳ ହେଉଛନ୍ତି ସବୁ ଅଛନ୍ତି କାହିଁ ଗୋଡ଼ ସହିତ କାହିଁ ଅପରେସନ୍ ହବନି କ'ଣ ହେଇଛି ଗୋଡ଼ଟା

ହଁ ହବ ଅଛି ଆମ୍ବୁଲାନ୍ସ ସବୁ ଅଛି କାହିଁ ହଁ କହିବାକୁ ପଡ଼ିବ ହାଡ଼ଟା ଭାଙ୍ଗିଛି ବୋଲି ଆଉ

ରଡ଼ ଉପୁରୁକୁ ହବ ଦଶ ପନ୍ଦର ହଜାର ହବ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଅଛି ଫିପ୍ଟୀ ପରସେଣ୍ଟ୍ ସରକାର ଦେବାକୁ ପଡ଼ିବ ଫିପଟୀ ପରସେଣ୍ଟ ତୁମେ ଦବାକୁ ପଡ଼ିବ ଆସିଲାଠୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଧରି ଆସିଥିବେ ଆଧାର କାର୍ଡ଼ ବି ଧରି ଆସିଥିବେ